ହ୍ୟାଲୋ ଆପଣ ରୟାଲ ହୋଟେଲରୁ କହୁଛନ୍ତି ମୁଁ ଗାଏତ୍ରୀ ବେହେରା କହୁଛି ମୁଁ ଆପଣଙ୍କ ହୋଟେଲରୁ ଭାତ ଚିକେନ ଆଉ ପାମ୍ପଡ଼ ମଗାଏ ଆଉ ଆପଣଙ୍କର ଏବେ ଭାତ ଚିକେନ ପାମ୍ପଡ଼ ହୋଇପାରିବ ତ ଆଉ କେତେ ସମୟ ଲାଗିବ ପନ୍ଦର ମିନିଟ ହୋଇପାରିବ ପନ୍ଦର ମିନିଟ ଲାଗିବ ହେଉ ଆଜ୍ଞା ଆଉ ପଇସା ସେତିକି ଅଛି ନା ଆଉ ବଢ଼ିଲାଣି ସେତିକି ତ ହେଉ ଆଜ୍ଞା ଠିକ ଅଛି ଭାତ ପାମ୍ପଡ଼ ଚିକେନ ପନ୍ଦର ମିନିଟ ଭିତରେ ପଠାଅ